ଆଜ୍ଞା ଆଜ୍ଞା ତ ଆମେ ସମସ୍ତେ କଣ କରିବା କୁହନ୍ତୁ ଆମର ତ ସବୁ ଏବେ ଦଳୀୟ ପ୍ରଚାର ପ୍ରସାର ପାଇଁ ସବୁ ଫଙ୍କସନ୍ ବଗେରା ସବୁଗୁଡ଼ା ଆମରି ସ୍କୁଲ୍ ରେ ସବୁ କରିବାପାଇଁ ଚାଲିଛି ସ୍କୁଲ୍ ରେ ସବୁ କରାଯାଉଛି ବଟ୍ ତାପରେ ବି ଆମେ କେମିତି ଛୁଆମାନଙ୍କର ସିଲାବସ୍ ସବୁ ସାରିବୁ ଛୁଆମାନଙ୍କ କେମିତିକା ପରୀକ୍ଷାରେ ସେମାନେ ଭଲ ମାର୍କ ରଖିବେ ସବୁ ପାଠକୁ ଜାଣିବେ କେମିତି କଣ କରିପାରିବୁ ସେଇ ବିଷୟରେ ଆମେ ଟିକିଏ କଥାହେବା ସମସ୍ତେ କାହିଁକିନା ଆମେ ଯେହେତୁ ସରକାରୀ କର୍ମଚାରୀ ତ ସରକାରଙ୍କର କଥାକୁ ବି ଆମକୁ ମାନିବାକୁ ପଡ଼ିବ ତା ସହିତ ଆମେ ଯେହେତୁ ଶିକ୍ଷୟିତ୍ରୀ ତାହେଲେ ଆମକୁ ଛୁଆମାନଙ୍କର ପାଠକୁ ବି ସାରିବାକୁ ପଡ଼ିବ ତ ଆପଣ କୁହନ୍ତୁ ମ୍ୟାଡ଼ାମ୍ କେମିତି କଣ ମାନେ ଛୁଆମାନଙ୍କୁ ପଢ଼େଇବା କ'ଣ କରିବା ଛୁଆମାନେ କ'ଣ ଫିଡ଼ବେକ୍ ଦେଉଛନ୍ତି ଆମର ଷ୍ଟୁଡେଣ୍ଟ୍ ମାନେ ଟିକିଏ ଆପଣ କୁହନ୍ତୁ ତାପରେ ମୁଁ ଆପଣଙ୍କୁ କହୁଛି ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଆପଣ ବଢ଼ିଆ କଥାକହୁଛନ୍ତି ବାକି ଆମର ଯେମାନେ ଅଛନ୍ତି ଧରକ ଆମର ଯେଗୁଡ଼ା ସବୁ ଲେଟର୍ ହେଉଛି ଯେଉରା ଦଳୀୟ କାର୍ଯ୍ୟକ୍ରମଗୁଡ଼ା ସବୁ ଦଳର ଯେ ପ୍ରଚାର ପ୍ରସାର ପାଇଁ ଯେଗୁଡ଼ାକ ସବୁ ପ୍ରୋଗ୍ରାମ୍ଗୁଡ଼ା ଆମ ସ୍କୁଲ୍ ଷ୍ଟୁଡେଣ୍ଟ୍ ମାନଙ୍କୁ ନେଇକି କରିବାପାଇଁ ଚାହୁଁଛନ୍ତି ତ ସେଟାକୁ ବି ମ୍ୟାଡ଼ାମ କରିବାକୁ ପଡ଼ିବ ଆମେ ସରକାରୀ କର୍ମଚାରୀ ସରକାରଙ୍କ କଥାମାନିବୁ ଆଉ ସେ ତା ସହିତ ଛୁଆମାନଙ୍କର ପାଠକୁ ବି ସାରିବୁ ସେମାନେ ଫଙ୍କସନ୍ କରିବାପାଇଁ ଏତେଲେଖା ପଇସା ଦେଉଛନ୍ତି ଆଉ ତା ସହିତ ସବୁ ପ୍ରୋଗ୍ରାମ୍ ଯେମିତିକା କି ଆମର ଟୋବାକୋ ଫ୍ରି ଏଉଡ଼ାସବୁ ୱେୟାରନେସ୍ କରିବାପାଇଁ ବି ଚାହୁଁଛନ୍ତି ହଁ ତ ସେଗୁଡ଼ା ସବୁ ପ୍ରୋଗ୍ରାମ୍ ଗୁଡ଼ା କରିବା କରୁଛନ୍ତି ମାନେ କଣ ଦଳ ର ପ୍ରଚାରପାଇଁ ବଟ୍ ଆମ ଛୁଆମାନଙ୍କ ର ଭବିଷ୍ୟତ ବି ଦେଖିବାକୁ ଆମକୁ ପଡ଼ିବ ହଁ ତ ତା ସହିତ ଆମକୁ କାମ କରିବାପାଇଁ ବି ପଡ଼ିବ ତ କାମ କରିବାପାଇଁ ମାନେ ପାଠବି ପଢ଼େଇବାକୁ ପଡ଼ିବ ତା ସହିତ ଦଳ ଏସବୁ ମାନେ ଯାହାବି କାର୍ଯ୍ୟକ୍ରମ ରହୁଛୁ ସେ କାମଗୁଡ଼ାକ ବି କରିବାକୁ ପଡ଼ିବ ଯେହେତୁ ଏଟା ସରକାରଙ୍କର ନିୟମ ସରକାରଙ୍କଠାରୁ ଲେଟର୍ ହେଇକି ଆସୁଛି ତ ଆମକୁ ସେ କାମବି କରିବାକୁ ପଡ଼ିବ ତ ଦୁଇଟାଯାକକୁ ଧ୍ୟାନଦେଇକି ଆମକୁ କାମ କରିବାକୁ ପଡ଼ିବ

ଆଜ୍ଞା ଆଜ୍ଞା ତ ଆମକୁ ଦୁଇଟାଯାକ କାମ କରିବାକୁ ପଡ଼ିବ ରହିଲି ତାହେଲେ ମ୍ୟାଡ଼ାମ୍